ସଖାଳୁ ସଖାଳୁ ଦଉଡ଼ିବା ପାଇଁ ମୁଁ ବହୁତ ପସନ୍ଦ କରେ ଦୌଡ଼ିଲେ ବି ପି ଫିପି ସବୁ ଠିକ୍ ଠାକ୍ ରୁହେ ଓ ଦୌଡ଼ିବାରେ ଗୋଡ଼ ହାତ ପ୍ରାୟ ଠିକ୍ ଠାକ୍ ରୁହେ ବସି ରହିଥିଲେ ଗୋଡ଼ହାତ ଲାଖିଯାଏ ଓ ଆଉ ଚାଲି ହୁଏନି ଗୋଡ଼ହାତ ପେନ୍ ହୁଏ ସଖାଳୁ ସଖାଳୁ ଦୌଡ଼ା ଦୌଡ଼ି କଲାରୁ ଦେହ ସୁସ୍ଥ ରୁହେ ଓ ଡକ୍ଟର୍ ବି କୁହନ୍ତି ପ୍ରାୟ ଦୌଡ଼ା ଦୌଡ଼ି କରିବା ପାଇଁ ୟୋଗା ଫୋଗା କରିବା ପାଇଁ ତ ମୁଁ ଦୌଡ଼ିବାକୁ ହେଲେ କୁଆଡ଼େ ହେଲେ ପାର୍କ୍ ପଳାଏ କେତେବେଳେ ରୋଡ଼୍ ଫ ରୋଡ଼୍ ଫଡ଼୍ ରେ ଦଉଡ଼େ ଆଉ ମୋତେ ଦୌଡ଼ିବା ଭିତରେ ବହୁତ ସ୍ପୀଡ଼ି ଦୌଡ଼ିବାକୁ ଭଲ ଲାଗେ ଓ ରୋଗ ରୋଗ ବି ମୋତେ ଏତେ ହୁଏନି ଦୌଡ଼ିଲେ ହେଳେ ଦିହ ଗରମ ହୁଏ ଏବେ ଶୀତଦିନ ଚାଲିଛି ଶୀତଦିନରେ ଦୌଡ଼ିଲେ ଦେହ ଗରମ ହେଇଯାଏ ଓ ଶୀତ ଅନୁଭବ ହୁଏନି ଆଉ ସୁଇଟର୍ ପିନ୍ଧିବାକୁ ଇଛା ଲାଗେନି ଝାଳ ବାହାରି ଯାଏ ଓ ରୋଗ ରୁ ରୋଗ ବି ସୁସ୍ଥ ପାଇ ହବ ଓ ରକ୍ତର ସଂଚରଣନ ଭଲ ହବ ଓ ଓ ରୋଗ ମୁକ୍ତ ହବ